ଆମେ ଛୁଆମାନେ ଛୁଆ ଛୁଆ ବେଲେ ଆମେ ପିଲାମାନେ ଗୁଡ଼ାଦୁ ସାଙ୍ଗ୍ ହେଇକରି ବନ୍ଧ୍କେ ଗାଧି ଯଉଁ ଏବଂ ବନ୍ଧେ ଖୋକୋ ବସିକିରି ମାଛ ଧର୍ବାର୍ ସେ ମାଛ୍ ଧରୁ ତାର୍ ଅର୍ଥ ସେ ପାନି ବୁଡ଼ିକରି ହାତେ ଛାପକି କରି ମାଛ୍ ଧର୍ବାର୍ ଶିଖୁ ଛୁଆମାନେ ଆମେ ଏବଂ ସେନ୍ତା କରିକିରି ଆମେ ମାଛ୍ ଧର୍ବାର୍ ଶିଖୁଥିଲୁ ଆର୍ ସେନ୍ତାକରି ମାଛ୍ ବି ଧରି ଯାଉଥିଲୁ ବନ୍ଧ୍କେ ଗାଧିଗଲାବେଲେ ତାର୍ ସାଙ୍ଗେ ସାଙ୍ଗେ ଆମେ ଦେଖ୍ନୁ ଯେ ବୟସ୍କ ଲୋକ୍ମାନେ ଜାଲ୍କେ ଗୁଟେ ଗୁଟେ ଥୋପି ବଲ୍ସନ୍ ଥୋପି ବନେଇକରି ମାଛ୍ ମାରୁୁଥିଲେ ଆମେ ମଧ୍ୟ ସେନ୍ତା ଥୋପି ନେଇକିରି କିମ୍ବା ଜାଲ୍ ପକେଇକରି ମାଛ୍ ମାରିକରି ଘର୍କେ ଆନୁ ଯେତେ ହେବା ଖାଇ ପିିକରି ଯାହା ଅଗ୍ଲେ ପାଖେ ଥିବା ବଜାର୍କେ ଆମେ ବିକି ବୁକା ନଉଁ